ଚଉଦ ସେପ୍ଟେମ୍ବର ଦୁଇହଜାର ତେଇଶ କୋଡ଼ିଏ ସେପ୍ଟେମ୍ବର ଦୁଇହଜାର ତେଇଶ ତିନି ଅକ୍ଟୋବର ଦୁଇହଜାର ତେଇଶ ସାତ ଅକ୍ଟୋବର ଦୁଇହଜାର ତେଇଶ ଚବିଶ ନଭେମ୍ବର ଦୁଇହଜାର ତେଇଶ